ଯଦି ମତେ କେବେ ସୁଯୋଗ ମିଳେ ତାହେଲେ ମୁଁ ବାବା କେଦାରନାଥ ଅମରନାଥ ଯାତ୍ରା କରିବା ପାଇଁ ଚାହିଁବି କାରଣ ମୁଁ ସେଇଠି ବହୁତ ଥର ଶୁଣିଛି ଦେଖିଛି କେଦାରନାଥ ଅତି ସୁନ୍ଦର ଜାଗା ସେ ହେଉଛି ପ୍ରଭୁଙ୍କର ସ୍ଥାନ ତ ମୁଁ ନିଜେ ଭଗବାନଙ୍କ ଉପରେ ମୋର ବହୁତ ବିଶ୍ବାସ ଅଛି ତ ମତେ ଜୀବନରେ କେବେ ସୁଯୋଗ ମିଳିଲେ ମୁଁ ବାବାଙ୍କ ପାଖକୁ ଯିବି କେଦାରନାଥ ଯାଇକି ଦର୍ଶନ କରିବି ସେଇଠି ବହୁତ ଉଚ୍ଚରେ ମାନେ ଭଗବାନ ରହୁଛନ୍ତି ତ ଏହା ମୁଁ କେବଳ ଶୁଣି ଆସିଛି ମୋ ପିଲା ଦିନରୁ ମୁଁ ଶୁଣି ଆସିଛି ଏହା ଅତି ସୁନ୍ଦର ଯାଗା ପାହାଡ଼ର ତଳେ ମାନେ ଭଗବାନ ବାସ କରୁଛନ୍ତି ସେ ମନ୍ଦିର ବହୁତ ସୁନ୍ଦର ଅତି ସୁନ୍ଦର ମନ୍ଦିର ସେଇଠି ଆଉ ସେଇଠି ଭଗବାନଙ୍କର ବାସ ରହୁଛି ସେଇଠିକୁ ଗଲେ ବହୁତ ଖୁସି ଲାଗେ ପାଖାପାଖି ବହୁତ ସୁନ୍ଦର ଯାଗା ବି ସେଠି ରହିଛି ତ ମତେ ଯଦି ଭବିଷ୍ୟତରେ କେବେ ସୁଯୋଗ ମିଳେ କେବେ ସେଇ ଭଗବାନଙ୍କର ଆଶୀର୍ବାଦ ହୁଏ ତ ମୁଁ ସେଇ ବାବା କେଦାରନାଥଙ୍କ ଦର୍ଶନ ପାଇଁ ମୁଁ ନିଶ୍ଚିନ୍ତ ସେୟାକୁ ଦିନେ ନା ଦିନେ ସେ ଯାଗାକୁ ଯାଇକି ଯାତ୍ରା କରିବି ଆଉ ବାବାଙ୍କ ଦର୍ଶନ କରିବି